ଆମ ସଂସ୍କୃତିରେ ମ ସଂସ୍କୃତିରେ ମହିଳାମାନଙ୍କର ଋତୁସ୍ରାବ ହେବା ଦ୍ୱାରା ଧାର୍ମିକ କାର୍ଯ୍ୟରେ କୌଣସି ମହିଳା ଯୋଗ ଦିଅନ୍ତି ନାହିଁ ଏବଂ ସେମାନେ ସେମାନଙ୍କର ଋତୁସ୍ରାବ ପାଇଁକି ସବୁ ନିୟମକୁ ପାଳନ କରିଥାନ୍ତି ଏମିତିକି ଠାକୁର ପୂଜା ବି କରିବା ବନ୍ଦ ସନ୍ଧ୍ୟା ଦବା ବନ୍ଦ ଏହି ସମୟରେ ସ୍ୱଚ୍ଛତା ପାଇଁ ପରିଷ୍କାର କପଡ଼ା ବ୍ୟବହାର କରିବା ତାକୁ ଡେଟଲରେ ଧୋଇବା ପରି ଖରାରେ ଶୁଖାଇବା ଏବଂ ସ୍ୱାସ୍ଥ୍ୟ ପାଇଁ ସବୁପ୍ରକାର ଯଥେଷ୍ଟ ସ ସଚେତନା କରିଥାନ୍ତି ଏ ସ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ଆମେ ସଚେତନ ହେଇଥାଉ